ଆପଣ ଏତେ ବିଳମ୍ବ ରାତିରେ ଅତି ନିରାପଦାର ସହ ଗାଡ଼ିଟିକୁ ଚଲାଇ ମୋତେ ମୋ ଠିକଣାରେ ପହଞ୍ଚାଇ ଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଏକ ତ ବର୍ଷା ରାତି ଏବଂ ବହୁତ ଡେରି ହୋଇଗଲାଣି ଆପଣ କିନ୍ତୁ ସେଥିରେ ଭୟବିତ ନହୋଇ ଏବଂ ନିଜକୁ ସତେଜ ଓ ସଜାଗ ରଖି ଅତି ଦାୟିତ୍ଵର ସହ ଓ ନିରାପଦାର ସହ ଗାଡ଼ି ଚଳାଇ ଥିଲେ ଯାହାକି ବହୁତ କମ ସଂଖ୍ୟକ ଡ୍ରାଇଭରଙ୍କ ନିକଟରେ ଦେଖାଯାଇଥାଏ ଏବଂ ଆପଣ କୌଣସି ତରବର ମଧ୍ୟ ହୋଇନଥିଲେ ବହୁତ ଧୀରେ ଧୀରେ ଓ ସୁରୁଖୁରୁରେ ଗାଡ଼ି ଚଲାଇ ଷ୍ଟେସନରୁ ପ୍ରାଏ ପଚାଶ କିଲୋମିଟର ଦୂର ମୋ ଘରେ ବା ମୋ ଠିକଣାରେ ଆପଣ ମୋତେ ପହଞ୍ଚାଇ ଥିବାରୁ ମୁଁ ପୁନଃର୍ବାର ଆପଣଙ୍କୁ ଧନ୍ୟବାଦ ଜଣାଉଛି ଆପଣଙ୍କ ଭଳି ଡ୍ରାଇଭର ମାନଙ୍କ ପାଇଁ ଆଜି ଆମ ଏହି ଅଞ୍ଚଳର ଲୋକମାନେ ରାତିରେ ଯାତ୍ରା କରିବାକୁ ନିରାପଦା ମନେ କରୁଛନ୍ତି